ହଁ ଦୋକାନ ତ ଅଛି ହଁ ହଉ ବଢ଼ିଆ ଅଛି ସବୁ ଅଛେ ୟୁରିଆ ଅଛେ ଡି ଏ ପି ଅଛେ ପଟାସ୍ ଅଛେ ସବୁପ୍ରକାର ଅଛେ ସବ୍ ସାର୍ ଅଛେ କେନ୍ କେନ୍ଟା ତୁମର ଦରକାର ହେଇଯିବା କେନ୍ ସାର୍ ଦେମି ହଁ ଡି ଏ ପି ଗୁଟେ ବସ୍ତା ନେଲେ ୟୁରିଆ ବି କିଛି ମିଶେଇକରି ଦେବ ବଢ଼ିଆ ହେବ

ଏଟା ଧାନ୍ ଉଠିଲା ପରେ ବି ଦଶ୍ ପନ୍ଦର୍ ଦିନ ପରେ ଦେଲେ ବି ଚଲ୍ସିଁ

ୟୁରିଆ ଶହେ ପଟାସ କିଲେ ମିଶେଇକି ଦେବ ସେଟା କୋଡ଼ିଏ କେ ଜି ବୋଲେ ଦଶ କେ ଜି କରିକରି ଦେବ ଆରୁ ହଁ ସେ ମେଡ଼ିସିନ୍ ବି ଅଛେ ନେବ ସେଟା ହଁ ହଉଁ ଜଗୁଛଁ ବଢ଼ିଆ ହେବ ତମେ ଆଗ ୟୁରିଆ ଟିକେ ନିଅ ଆରୁ ମାରିଦେବେ ଆରୁ ଜଗାବୋ ହଁ କୋବି ହଁ ତୁନ୍ ଶାଗ ତୁନ୍ ଶାଗ ନେଲେ ଚଲ୍ବା ହଁ ଟିକେ ପିଇଦେବ ବୋଲେ ପିଇଦେବା ବିଅର ପି ଦେବ ଆଉ ତାପରେ ଆଁ ହଁ ହଁ ମେଡ଼ିସିନ୍ ପତର ସବୁ ଅଛେ ତମେ ଯେନ୍ତା ଚାହିଁବ ସେଟା ନେବ ଫୋନ୍ କରବୋ କିରା ଲାଗିଲେ ଫୋନ୍ କରବୋ କାଣା ଅସୁବିଧା ହେଲେ ଫୋନ୍ କରବୋ ଆମେ ତ ଆଭେଲେବ୍ଲ ଅଛୁଁ ହଁ ମେଡ଼ିସିନ୍ ପତର ସବୁ ଦିଆହେବା ରେଟ୍ ଠିକ୍ ରେଟ୍ଟା ଲାଗ୍ବା ଯେନ୍ତା ମାର୍କେଟ୍ ଉପରେ ଚାଲିଛି ସେ ରେଟ୍ ତ ଲାଗ୍ବା ଆରୁ ଜାଣ ଜାଣନ୍ତୁ ହଁ ଗୁଟେ ରେଟ୍ ନେଇ ହେଟା ହୁଁ ରେଟ୍ ଟିକେ କେତେବେଳେ କମୁଛେ ତ କେତେବେଳେ ବଢ଼ୁଛେ କାଣ ଜାନିବ ତୁମେ ଏଇ ସାର କଲ୍ କରବୋ ଆରେ ହଁ ଭଲ୍ ମେଡ଼ିସିନ୍ ଦଆହେବା ହଁ ହଁ ଭଲ୍ ମେଡ଼ିସିନ୍ ଦଆହେବା ତମର୍ ଅସୁବିଧା ନାଇଁ ହୁଏ ସବୁ ବିଝିସୁଝି କରି ଦିଆହେବା ହୁଁ ହଁ ହଁ ହଏ ସବୁ ସବୁ ଦିଆହେବା ସାର ନେବ ମେଡ଼ିସିନ୍ ସବୁ ମିଲୁଛେ

ହଉ ଆଇବୋ ତମେ କଲ୍ କରବୋ ନହେଲେ ଆଇବୋ ଦୁକାନକେ ହଉ ହଉ ଠିକ୍ ଅଛେ